ଆମ ଅଞ୍ଚଳରେ କମ୍ୟୁନିଟିଗୁଡ଼ିକ ଲାଉଡସ୍ପିକର ବିଜ୍ଞାପନ ରୋଡ୍ ଟୁ ରୋଡ୍ ବିଷୟରେ ଆମେ ଜାଣିଥାଉ ସେଥିମଧ୍ୟରୁ ବିଜ୍ଞାପନ ହେଉଛି ଅନ୍ୟତମ ଯାହାକି ବିଜ୍ଞାପନ ସାହାଯ୍ୟରେ ଲୋକମାନଙ୍କର ପାଖରେ ବହୁତ ସୁଯୋଗ ମିଳିପାରୁଛି ଏବଂ ସେମାନେ ସେଠାରୁ ହିଁ କାର୍ଯ୍ୟକଳାପ କରିପାରୁଛନ୍ତି ବିଜ୍ଞାପନ ହେଉଛି ଟିଭି ଏବଂ ମୋବାଇଲ ଯାହାକି ମୋବାଇଲ ଏବଂ ଟିଭି ମାଧ୍ୟମରେ ଲୋକମାନଙ୍କ ପାଖରେ ବିଭିନ୍ନ ବିଭିନ୍ନ କାର୍ଯ୍ୟକଳାପ ଦେଖିପାରୁଛନ୍ତି ଏବଂ ଶୁଣି ପାରୁଛନ୍ତି ଏବଂ ତାହା ଅନୁଭବ ମଧ୍ୟ କରିପାରୁଛନ୍ତି ଏବଂ ଲୋକ ଲୋକ ମଧ୍ୟରେ ସେମାନେ କଥାବାର୍ତ୍ତା ମଧ୍ୟ ହୋଇପାରୁଛନ୍ତି ଏହାମଧ୍ୟରୁ ଲାଉଡସ୍ପିକର ମଧ୍ୟ ଅନ୍ୟତମ ଲାଉଡସ୍ପିକର ହେଉଛି ଏକ ଏମିତି ଏକ ଜିନିଷ ଯାହା ସାହାଯ୍ୟରେ କି ଆମେ ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରିବା ସହିତ ଗାଡ଼ି ସାହାଯ୍ୟରେ ଯାଇଥାଉ ଏବଂ ସେହି ଗାଡ଼ି ପାଖକୁ ଲୋକମାନେ ଗାଡ଼ିକୁ ଦେଖି ଜାଣନ୍ତି ଯେ ମାନେ ଲାଉଡସ୍ପିକର କେଉଁଠୁ ଆସୁଛି ଏବଂ ସେ ଲାଉଡସ୍ପିକରରୁ ମାନେ କ'ଣ ପାଇଁ ଆସିଛନ୍ତି ଏବଂ କାର୍ଯ୍ୟକଳାପ କ'ଣ ଏସବୁ ବିଷୟରେ ମଧ୍ୟ ପଚାରିଥାନ୍ତି ସେହିପରି ଭାବରେ ଡୋର୍ ଟୁ ଡୋର୍ ମଧ୍ୟ ଏମିତି ଏକ ଜିନିଷ ଯାହା ସାହାଯ୍ୟରେ କି ଲୋକମାନଙ୍କର ପାଖରେ ବିଭିନ୍ନ ସୁବିଧା ସୁଯୋଗ ମିଳିବା ସହିତ ସେମାନେ କାର୍ଯ୍ୟ ମଧ୍ୟ କରୁଛନ୍ତି